ସେଇଲାଗି ମାନେ ଅଛି ନା ହଁ ହ୍ୟାଲୋ ହଁ କ'ଣ କରୁଛ ସ୍କୁଲରେ ବସିଛ ଆଉ ପିଲାମାନେ ଆସୁଛନ୍ତି ନା କ'ଣ ସବୁ ପିଲାମାନେ ସ୍କୁଲ୍କୁ ଆସୁଛନ୍ତି ତ ସବୁ ଠିକ ଟାଇମ୍ରେ ଆଉ ପିଅନ୍ ମଧ୍ୟ ଆସୁଛି ଠିକ୍ରେ ଆଉ ସ୍କୁଲ୍ରେ କ'ଣ କରିବା ପାଇଁ ପ୍ରୋଗ୍ରାମ୍ କରୁଛ ନାଇଁ ସ୍କୁଲ୍ରେ ଆଉ ଉନ୍ନତି କରିବା ପାଇଁ କ'ଣ କଳ୍ପନା କରିଛ ହଁ ହଁ

ଆଗକୁ ପିଲାମାନଙ୍କର ପରୀକ୍ଷା ଅଛି ପଢ଼ାପଢ଼ି ଭଲ ଭାବରେ କରୁଛନ୍ତି ତ ଆଉ ପିଲା ଖେଳା ଖେଳି ଦେଖାଦେଖି ଭଲ ମନ୍ଦ ସବୁ ହଁ ତ ସବୁ ଭଲ ଭାବେ ଶିଖା ଶିଖି କର କ ସ୍କୁଲ୍ରେ କେଉଁଠି ଗଛ ପତର କିସ ଲଗେଇବା ତାକୁ ଧରିକିରି ତୁମେ କଳ୍ପନା କର